ମୋତେ ଭିଡ଼ିଓ ଗେମ୍ ର କାର୍ ଗେମ୍ ଟିକି ଖେଳିବାକୁ ଭଲ ଲାଗେ ସେଥିରେ ପ୍ରତିଯୋଗିତା ହୋଇଥାଏ ସେଥିପାଇଁ ମୁଁ ଭିଡ଼ିଓ ଗେମ୍ ଟିକୁ ପସନ୍ଦ କରିଥାଏ ଖେଳିବା ପାଇଁ ଉପଲବ୍ଧି ଏବଂ ସେଥିରେ ହାରିବା ଜିତିବା ଥାଏ ସେଥିପାଇଁ ଏହି ଭିଡ଼ିଓ ଗେମ୍ ଟିକୁ ବହୁତ ପସନ୍ଦ କରିଥାଏ ଏହି ଭିଡ଼ିଓ ଗେମ୍ ରେ ସାପ ଲୁଡ଼ୁ ଆଉ କାର୍ ସିଢ଼ି ଏହିସବୁ ଥାଏ ମାନସିକ ଚିନ୍ତାଧାରା ସୁସ୍ଥ ରଖିବା ପାଇଁ ଏ ଗେମ୍ ଟିକୁ ଖେଳା ଯାଇଥାଏ ଏବଂ ପରିବେଶ ପରିସ୍ଥିତି ଆମକୁ ସାମ୍ନା କରିବା ପାଇଁ ଏ ଗେମ୍ ଟିକି ମାନସିକ ଚିନ୍ତା ଦୂର କରିବା ପାଇଁ ଏଇ ଗେମ୍ ଟିକୁ ଖେଳା ଯାଇଥାଏ